ପାଳନରେ ଆମର ସାଧାରଣତଃ ଦେଖନ୍ତୁ ଗାଈ ରଖିପାରିବା ମେଣ୍ଢା ରଖିପାରିବା ଛେଳି ରଖିପାରିବା କୁକୁଡ଼ା ସବୁ ଇତ୍ୟାଦି ରଖିପାରିବା କେବଳ ଗୋଟିଏ ପ୍ରକାର ପଶୁ ନୁହେଁ ପଶୁ ସାଙ୍ଗରେ ଆମେ ଗାଈ ସାଙ୍ଗରେ ଆମେ କୁକୁଡ଼ା ରଖିପାରିବା ଯେଉଁଥିରେ କୁକୁଡ଼ାମାନେ କ'ଣ କି ବୁଲା ବୁଲି କରିବେ ଫାର୍ମରେ ଆଉ ଯେଉଁ କୀଟ ଫୀଟ ଯାହା ହେଉଛି କୁକୁଡ଼ାମାନଙ୍କର ଖାଦ୍ୟ ସେ ତା'ର ଖାଇପାରିବେ ତ ଗାଈମାନଙ୍କର କୀଟ ବି ନିଷ୍କାସିତ ହେଲା ସେଇମାନଙ୍କର ଇଏ ଗାଈମାନଙ୍କର କୁକୁଡ଼ାମାନଙ୍କର ବି ଚାରା ସେଇଥିରେ ହେଇପାରୁଛି ଆଉ ଗାଈମାନଙ୍କର କ'ଣ କି ରେ ଆମର ଛେଳି ଆମେ ଯେମିତି କୁକୁଡ଼ା ମାଂସ ବଜାରରେ ଖାଉଛେ ତ କୁକୁଡ଼ା ରଖି ଭଲ ରୋଜଗାର ବ୍ୟବସାୟ କରି ହବ ଆଉ ଗାଈରେ ଆମର ହେଉଛି କ'ଣ କି ଆମର କ୍ଷୀର ହେଲା ତା'ପରେ ଦହି ହେଲା ତା'ପରେ ଗୋବର ହେଲା ଗୋବର ଯେଉଁ ମାର୍କେଟରେ ଆମର ଖତ ହିସାବରେ ଆମର ବିକ୍ରି ହେଉଛି ଆଉ କ୍ଷୀର ଆମର ମାର୍କେଟରେ ଭଲ ଚାହିଦା ଅଛି ଏଇସବୁରେ ଆମେ ଆମର ଆୟର ଉତ୍ସ ବଢ଼ାଇ ପାରିବା